ହଁ ମୁଁ ଡିଜିଟାଲ ଦେୟ ଆପ୍ଲିକେସନ ବ୍ୟବହାର କରୁଛି ଫୋନପେ ଆଉ ଗୁଗୁଲପେ ମୁଁ ଭାବୁଛି ଅନଲାଇନରେ ଆମେ ଯେଉଁ ଗୁଗୁଲପେ ଫୋନପେ କରୁଛନ୍ତି ତାର କାରବାର ସୁରକ୍ଷିତ ବୋଲି ମୁଁ କେବେ ଭାବିନାହିଁ ମୋତେ ଅସୁରକ୍ଷିତ ଟାଇପ ର ଲାଗୁଛି କାହିଁକି ନା ମୋର ଗୋଟେ ସାଙ୍ଗ ସେ ଫୋନପେ ମୋର ସାଙ୍ଗ ଫୋନପେ କରିଥିଲା ସିଏ କ'ଣ ହେଇଛି ନା ସିଏ ତା ସବୁ ତା ସାଙ୍ଗକୁ କହିଥାଏ ତା ସାଙ୍ଗକୁ ତାର ପାସୱାର୍ଡ଼ କୁହେ ତା ସାଙ୍ଗ ତା ଧରିଥିଲା ତାର ମୋବାଇଲ ଧରିଥିଲା ସିଏ ଯାଇଥିଲା ତାକୁ ଦେଇକି ଘଣ୍ଟେ ପାଇଁ ଯାଇଥିଲା ଗୋଟେ କାମରେ ସିଏ କ'ଣ ହେଇଛି ନା ତା ସାଙ୍ଗ ସେଇଟିରୁ ସେ ନମ୍ବର ଜାଣିଛି ସେଇ ନମ୍ବରରୁ ସେ ମାରିକି ଫୋନ ଫୋନପେରୁ ପାଞ୍ଚହଜାର ଟଙ୍କା ଉଠାଇନେଇଛି ପାଞ୍ଚହଜାର ଟଙ୍କା ଉଠାଇନେଇଛି ସେ ଦେଖିଥିଲା ସାଙ୍ଗଟା ନା ସେ ଦେଖିଥିଲା ତାର ପାସୱାର୍ଡ଼ଟା ଜାଣିଛି ତା ପାସୱାର୍ଡ଼ ଜାଣିକି ସେ ସେଠୁ ପାଞ୍ଚହଜାର ଟଙ୍କା ଉଠାଇ ନେଇଛି ତାସହିତ ଯେଉଁ ମେସେଜ ଆସିଥିଲା ମେସେଜରେ ସେସବୁ ଡିଲେଟ ମାରିଦେଇଛି ସିଏ ତାପରେ ଯାଇ ପାଞ୍ଚଛଅଦିନ ପରେ ଏଁ ଯାଇଦେଖିଲା ତାର ଗୁଗୁଲପେ ଚେକ୍ କଲା ସେତେବେଳେ ଦେଖିଲା ଯେ ତାର ଆଉ ସେଥିରେ ପାଞ୍ଚହଜାରଟଙ୍କା ନାହିଁ ତାପରେ ଯାଇ ସିଏ ଜାଣିଲା ଯେ ସିଏ ଆଉ କାହାକୁ ଫୋନ ଦେଇନି ନା ସେଦିନ ସେ ତାକୁ ଫୋନ ଦେଇଥିଲା ସେଇଠୁ ସିଏ ତା ସାଙ୍ଗ ନେଇଛି ବୋଲି ଭାବିଲା ସେଥିପାଇଁ ମୁଁ ଗୁଗୁଲପେ କିମ୍ବା ଫୋନପେକୁ ସୁରକ୍ଷିତ ବୋଲି ମୁଁ ଭାବେନାହିଁ କାରଣ ସେଇଥିରେ ଲୋକମାନେ ବି ଯେମିତି ପାସୱାର୍ଡ଼ ଜାଣିଛନ୍ତି ସେଥିରେ ସେମାନେ ପଇସା ନେଇପାରିବେ